ହ୍ୟାଲୋ ଭାଇ ମୁଁ ୟେ ବାଣପୁରରୁ କହୁଥିଲି ମୁଁ ସେଦିନ ଫସିଯାଇଥିଲି ତମେ ଯାହା ହଉ ଧନ୍ୟବାଦ ମତେ ଘରପାଖକୁ ଆଣିଦେଲ ଆମ ଗାଁ କୁ ଆଣିକି ଛାଡ଼ିଲ ଏ ମୁଁ ତ ଯାଇଥିଲି ଭବାନୀପାଟଣା ସେପଟୁ ଆସିବାର ଥିଲା ଅରଜେଣ୍ଟ କାମ ଥିଲା ମୋ ଝିଅକୁ ଜ୍ୱର ହେଇଯାଇଥିଲା ତା ପରେ ତା ମା ମତେ ଫୋନ କରିକି ବାରମ୍ବାର କହୁଥିଲା ଜଲଦି ଆସ ମୁଁ ସେପଟେ କାମରେ ଥିଲି ହେଲେ ରାତି ଟାଇମ ହେଇଯାଇଥିଲା ଦଶଟା ରୁ ବେଶୀ ତାପରେ ତମେ ଆସିକି ମତେ ମୁଁ ତମ ପାଖକୁ ଗଲି ଭାଇନା ଯିବାକି ଆମ ଗାଁ କୁ ବୋଲି କହିଲି ତାପରେ ତମେ କହିଥିଲ ହଁ ରାତିତ ହେଇଗଲାଣି ଭାଇନା ଯିବିନା କ'ଣ କରିବି ବୋଲି ଭାବୁଥିଲ ତାପରେ ଆଣିକି ମତେ ଛାଡ଼ିଲ ଯେଉଁ ରେଟଟା ମୁଁ ତମେ କହିଥିଲ ସେ ରେଟ ହିସାବରେ ମୁଁ ବାରଗେନିଂ କରିକି ତମକୁ କମ୍ ପଇସା ଦେଇଥିଲି ସେଥିରେ ବି ତମେ ରାଜି ହେଇଥିଲ ଆଉ ମତେ ଭଲ ଲାଗିଲା ସେ କଥାଟା ଆଉ ତମର ଗାଡ଼ି ଚଳେଇବାରେ ବି ଠିକ୍ ଏଭରେଜରେ ଚଲଉଛ ଯେଉଁଥିପାଇଁ ଆମେ ଆରାମରେ ଆସିପାରିଲେ ଆଉ ଯେବେ ବି ମୁଁ ଭବାନୀପାଟଣା ଯିବି ତମ ଅଟୋଟା ନେଇକି ଯିବି ବୋଲି ଭାବୁଛି ସେଥିପାଇଁ ମୁଁ ରଖିଲି ଧନ୍ୟବାଦ